ମୋ'ର ବ୍ୟକ୍ତିଗତ ଜୀବନର ଲକ୍ଷ୍ୟ ହେଲା ମୁଁ ଗୋଟିଏ ପୋଲିସ ଚାକିରି କରିବି ଆଉ ଏଇଥିପାଇଁ ମୁଁ ବହୁତ ପରିଶ୍ରମ କରୁଛି ଦିନ ରାତି ଦୌଡ଼ୁଛି ଆଉ ନଖାଇ ନପିଇ ମୁଁ ରାତିସାରା ପାଠ ବି ପଢ଼ୁଛି ଆଉ ଯାହାବି ଯେମିତି ଦରକାର ପୋଲିସ ପାଇଁ ସବୁ ମାନେ ସବୁ ମୁଁ ଅଭ୍ୟାସ କରୁଛି ଆଉ ଏମିତିରେ ମୁଁ କୋଚିଂ ବି ଯାଉଛି ଆଉ ମୁଁ ଯେତେବେଳେ ମୁଁ ଏଇ ଲକ୍ଷ୍ୟ ହାସଲ କରିବି ମୁଁ ଚାକିରିଟିଏ ପାଇବି ତା'ହାଲେ ମୁଁ ମୋ' ଦେଶବାସୀଙ୍କ ମାନଙ୍କ ପାଇଁ ଭଲ କାମ କରିବି ଆଉ ତାଙ୍କର ବହୁତ ମାନେ ସେବା କରିବି ଆଉ ଠିକ୍ ବାଟରେ ଯିବାପାଇଁ ମୁଁ ତାଙ୍କୁ କହିବି ଆଉ ମୁଁ ଏଥିରେ ବହୁତ ଖୁସି ହେବି ବି ଚାକିରି କଲେ ମୁଁ ଯେତିକି ପରିଶ୍ରମ କରୁଛି ମୁଁ ଚାକିରିଟିଏ କଲେ ବହୁତ ଖୁସି ହେବି ମୋ ପରିବାର ବି ସମସ୍ତେ ଖୁସି ହେବେ ଏଥିରେ ଆମ ଗାଁ ଲୋକ ବି ଖୁସି ହେବେ ଆଉ ସବୁଥରେ ମୁଁ ବହୁତ ପରିଶ୍ରମ କରୁଛି